ହଁ ଭାଇ କହୁନ ହଁ ହଁ ଭାଇ ତୁମର ତ କାହିଁ ବହୁତ୍ ଦିନ ହେଲାଣି ଦେଖା ଦର୍ଶନ ନାହିଁ କ'ଣ ହେଇଛି

ଏ ଭାଇ ହଁ ଭାଇ ଖୋଲା ଅଛି ଦୋକାନ ହଁ ଭାଇ ଆପଣଙ୍କର ରାଗଫାଗ କ'ଣ ଦରକାର କହୁନାହାଁନ୍ତି କେଉଁଥିରେ ରାଗ କି କ'ଣ ହଁ ହେଉ ଠିକ୍ ଅଛି ଆପଣ କେତେବେଳେ ଆସିବେ ହେଉ ତାହେଲେ ଠିକ୍ ଅଛି ଆମେ ଆପଣଙ୍କ ପାଇଁ ରେଡି କରିକି ରଖିଥିବୁ ଆଉ ଠିକ୍ ତିରିଶ ପ୍ଲେଟ୍ ଆଉ ଖଟାପାଣି ଫଟାପାଣି କ'ଣ ଦିଆହେବ କହୁନାହାଁନ୍ତି ଆପଣ ଯାହା କହିବେ ଆମେ ସେଇଆ କରିବୁ ଆଉ ଦଶ ପ୍ଲେଟ୍ରେ ରାଗ ପକାଇବିନି ଆଉ କୋଡ଼ିଏ ପ୍ଲେଟ୍ରେ ରାଗ ପକାଇବି ଆପଣ କେତେ ପ୍ଲେଟ୍ ଖାଇବେ ଠିକ୍ ଅଛି ଆଜ୍ଞା ହଁ ଭାଇ କହୁନାହାଁନ୍ତି ନାହିଁ ନାହିଁ ତିରିଶ ପ୍ଲେଟ୍ ପାର୍ସଲ୍ ହେବ ଯେ ଆପଣ କେତେ ପ୍ଲେଟ୍ ଖାଇବେ ମୋତେ କୁହନ୍ତୁ ସେହି ଅନୁସାରେ ମୁଁ ରଖିବି ନା ମାଲ୍ ସରିଯାଉଛି ହଁ ଭାଇ ହଁ ତାହେଲେ ଠିକ୍ ଅଛି ଆପଣଙ୍କ ଟୋଟାଲ୍ କହିବା କଥା ଅନୁଯାୟୀ ମୁଁ ଚାଳିଶ ପ୍ଲେଟ୍ ରଖିଦେବି ଆପଣଙ୍କ କହିବା କଥା ଠିକ୍ ଅଛି ତାହେଲେ ରାଗ ଆପଣ କହୁଛନ୍ତି ଦଶ ପ୍ଲେଟ୍ ରାଗ ମାରିବିନି ଆଉ ଯେଉଁ କୋଡ଼ିଏ ପ୍ଲେଟ୍ ଆପଣ ନେବେ ଘରକୁ କହୁଛନ୍ତି ସେଥିରେ ରାଗ ଟିକେ ଅଳ୍ପ ଟିକେ ରାଗ ଖଟାପାଣି ଏମିତି ମୁଢ଼ି ଫୁଡ଼ି ଏମିତି ଦେଇକି ଆପଣଙ୍କୁ ଦେବୁ ଏହି କଥା ତ ହେଉ ଠିକ୍ ଅଛି ଆଜ୍ଞା ଆମ ଦୋକନ ବନ୍ଦ ହେଉଛି ସାଢ଼େ ନଅଟା ଯାଏଁ ସାଢ଼େ ନଅଟା ନଅଟା ସାଢ଼େ ନଅଟା ଆଜ୍ଞା ସାଢ଼େ ନଅଟାରୁ ଆମର ବନ୍ଦ ହେଉଛି ଦୋକାନ ଆଉ ଆପଣ ଆସୁନାହାଁନ୍ତି ସେହି ସାଢ଼େ ତିନଟାରେ କି ତିନଟାରେ ଆସନ୍ତୁ ଆମ ଦୋକାନ ଖୋଲା ରହୁଛି ଆପଣ ଯେତେବେଳେ ଆସିବେ ନେଇକି ଯାଇପାରିବେ ସନ୍ଧ୍ୟା ମଝିରେ ଆସିବେନି ଆଜ୍ଞା

ଆପଣ ଆପଣ ତେବେ କେତେ ଟାଇମ୍ରେ ଆସିବେ କହୁନାହାଁନ୍ତି ସେହି ଅନୁସାରେ ଆମେ ରଖିଥିବୁ ହଁ ହଁ ହଁ ହେଉ ହେଉ ତେବେ ଆପଣ ଆସିବେ ମୁଁ ରଖୁଛି ଆଉ ହଁ ଭାଇ ରଖୁଛି ନମସ୍କାର